ମୋତେ ସାଧାରଣତଃ ଗୀତ ଶୁଣିବାକୁ ଭଲ ଲାଗେ ମୁଁ କାମ କରିବା ସମୟରେ ମଧ୍ୟ ଗୀତ ଶୁଣିଥାଏ ମୋତେ ସବୁ ପ୍ରକାରର ଗୀତ ଭଲ ଲାଗେ ମୁଁ ପ୍ରାୟ ପ୍ରାୟ ଟାଇମ୍ ଗୀତ ଶୁଣେ ମୋତେ ସବୁଠୁ ଭଜନ ଗୀତ ଅଧିକ ଭଲ ଲାଗେ ମୋତେ କେରି କେରି ସୁନାଦୁବ ଗୀତ ଭଲ ଲାଗେ ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ଗୀତ କଳାଠାକୁର ଭଜନ ଆହେ ନୀଳଶୈଳ ଭଜନ ଦେ ଟିକେ ଗଡ଼େଇ ଦେ ଗୀତ ତୁମରି ନାଁରେ ସକାଳ ଭଜନ ଗୀତ ଦୀପଟିଏ ମତେ କରିଦିଅ ବନ୍ଧୁ ଯେଉଁ ହାତ କରୁଥାଏ ପାପ ତୁଣ୍ଡେ ଥାଉ ତୁମ ନାମ ଯୋଗାଡ଼ି ରଖିଥା ବାବୁ ଯାହାକୁ ପଚାର ସିଏ ତ କହିବ ତୋର ଦୟା ହେଲେ ଭିକ ମୁଁ ମାଗିଲେ

ଭିକ ମୁଁ ମାଗିଲେ ଗୀତ ମୋତେ ଭଲ ଲାଗେ ମତେ ଆଲବମ୍ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ ଦେ ଟିକେ ଗଡ଼େଇ ଗୀତ ତୁମରି ନାଁରେ ସକାଳ ଗୀତ ଶହେଟି ଗଙ୍ଗାର ଗୀତ ନୀଳାଚଳ ଧାମ ଗୀତ ଯାହାକୁ ପଚାର ଗୀତ ଶୁଣିବାକୁ ଭଲ ଲାଗେ ମୁଁ ଏହିସବୁ ଗୀତକୁ ରେଡ଼ିଓ ଟି ଭି ମୋବାଇଲ୍ରୁ ଶୁଣେ ମୋତେ ଏ ସବୁ ଗୀତ ଶୁଣିବାକୁ ଭଲଲାଗେ